ହ୍ୟାଲୋ

ହଁ କୁହନ୍ତୁ ହଁ ହଁ ଜାଣିପାରିଲି ଢେଙ୍କାନାଳରୁ ତ ହଁ ହଁ କୁହ ହଁ ଭଲ ଅଛି କୁହନ୍ତୁ କୁହ କେତେ କେତେ ଏମ୍ ଏମ୍ ପାଇପ୍ ଦରକାର ଥିଲା ଆପଣଙ୍କର ଟୁ ଏମ୍ଏମ୍ର କେଉଁଟା ସୁପ୍ରିମ୍ ନେବେ ନା ଫିନୋଲେକ୍ସ୍ ନେବେ ଆମର ମିଟର୍ ଫିନୋଲେକ୍ସ୍ ଆସିଯାଉଛି ସଇଁତିରିଶ ଟଙ୍କା କେତେ ପଇସା ସେଇ ଅଠଚାଳିଶ ପଇସା ଆରାଉଣ୍ଡ୍ ଆସୁଛି ହେବ ଆଉ ଆମର ଆସୁଛି ସେଇଟା କ'ଣଟା କହିଲେ ସୁପ୍ରିମ୍ଟା ଆସୁଛି ସେଇ ଚାଳିଶ ବୟାଳିଶ ଟଙ୍କା ଭିତରେ ଆଉ ତା'ଭିତରେ କ'ଣ ଗୋଟେ ରହିବ ଆଉ ନୂଆ ମାଲ୍ ଆସିଛି ନା ଏଇ ଡିଫରେଣ୍ଟ୍ ଆଉ ହଁ ହଁ ହଁ ସେ କନେକ୍ଟର୍ଗୁଡ଼ା ଆପଣଙ୍କୁ ଦେଖିକି ଆଉ ଆପଣ ଯେମିତି କ୍ବାଲିଟିର ନେବେ ଆଉ ସେଇଟା ପନ୍ଦର ଟଙ୍କା କୋଡ଼ିଏ ଟଙ୍କା ଏମିତି ତା'ର କିଛି ଇଏ ନାହିଁ ଆପଣ ଦେଖିକି ନେବେ ଆଉ ମାନେ ଏଇଟା ଆପଣଙ୍କ ପାଇଁ ରେଟ୍ଟା ବୁଝିପାରିଲେ କି ନାହିଁ ଅଲଗା ଅଲଗା ସେଲ୍ ଅଛି ବୁଝିପାରିଲେ କି ନାହିଁ ହଁ ହଁ ୱାରେଣ୍ଟି ଆପଣଙ୍କୁ ରହିବ ମାନେ ଆପଣ ବାହାରେ ଆପଣ ଧର ନେଉଛନ୍ତି ଗ୍ରାଉଣ୍ଡ୍ ଭିତରେ ନେଉଛନ୍ତି ତ ଆପଣଙ୍କର ଠିକ୍ ଅଛି ୱାନ୍ ୟର୍ ପାଖାପାଖି ରହିଯିବ ବୁଝିପାରୁଛନ୍ତି କି ନାହିଁ ୱାନ୍ ୟର୍ ତ ରହିବ ଆଉ ବାହାରେ ନେଲେ ସେଇଟା ବି ସେଇ ୱାନ୍ ୟର୍ ହିଁ ରହିବ ବାକି ଦେଖନ୍ତୁ ଆପଣ ଯଦି ମାନେ କିଏ କ'ଣ ବାଡ଼େଇ ବୁଡ଼େଇ ଦେଲା କି ହାଣି ହୁଣୀ ଦେଲା ତ ସେଇଟା ଆପଣଙ୍କର ପ୍ରୋବ୍ଲେମ୍ ନା ତ ଯଦି ପାଇପ୍ ବେସିକାଲି ମାନେ ନିଜ ଇଏରେ କିଛି ହୁଏ ୱାନ୍ ୟର୍ ଭିତରେ ତ ସେଇଟା ଗୋଟେ ଏମ୍ ଏମ୍ କି ଯେତିକି ଥିବ ସେଇଟା ଚେଞ୍ଜ୍ କରିଦେଇପାରିବୁ ସେଇ ଗୋଟାକ ପାଇପ୍ରେ ଯେତିକି ଥିବ ଆମେ ଚେଞ୍ଜ୍ କରିଦେବୁ ଆଉ ସେଇଟା ଆମେ ରିକଭରି କରିଦେବୁ ଆଉ କିନ୍ତୁ ମାନେ କ'ଣ କହିଲେ ଏନ୍ଜୁଡ୍ଟା ହୋଇଥିବ ନିଜେ ଏନ୍ଜୁଡ଼୍ ହୋଇଥିବ ଆପଣ ମାନେ କି କିଏ ଗୋଟେ ମାନେ ଫୋର୍ସ୍ ଦେଇକି ଏନ୍ଜୁଡ଼୍ କରିନଥିବେ ବୁଝିପାରୁଛନ୍ତି କଥାଟା ହଁ ହଁ ଆଚ୍ଛା ଆଚ୍ଛା ହଉ ଆପଣ ଶୁଣନ୍ତୁ କାଲି ସକାଳେ ଆସନ୍ତୁ ହଉ ଠିକ୍ ଅଛି ଆପଣ ପନ୍ଦର ତାରିଖରେ ଆସନ୍ତୁ ମୋତେ କଲ୍ କରିବେ ମୁଁ ତ ରହୁଛି ସବୁବେଳେ ଆପଣ ଆସନ୍ତୁ ଆସିକି ଦେଖନ୍ତୁ କ୍ୱାଲିଟି ଦେଖନ୍ତୁ ନୂଆ ମାଲ୍ ଏବେ ଆସିଛି କ୍ଵାଲିଟି ତା'ପରେ କହିବେ ଆଉ ହଁ ହଁ ଠିକ୍ ଅଛି ଠିକ୍ ଅଛି ହଉ ଭାଇ ରଖୁଛି ହଁ ହଁ